ହଁ ଭାରତରେ ବିଭିନ୍ନ ଲୋକମାନଙ୍କର ପାନୀୟ ଜଳ ହୋଇଥାଏ ଚାହା କାରଣ ଚାହାକୁ ସମସ୍ତେ ଭଲ ପାଆନ୍ତି ଚାହା ପିଇବାକୁ ଚାହା ସକାଳେ ଏବଂ ସନ୍ଧ୍ୟାରେ ପିଇବାକୁ ସମସ୍ତେ ଭଲ ପାଇଥାନ୍ତି ସମସ୍ତଙ୍କର ନିତିଦିନିଆର ପାନୀୟ ସେଇଟା ତେଣୁ ଚାହା ଆମେ ସମସ୍ତେ ପିଇଥାଉ ଘରେ ଘରେ ଚାହା ଥାଏ ଏବଂ ଚାହାକୁ ତିଆରି କରିବାର ପ୍ରସ୍ତୁତି ହେଉଛି ପ୍ରଥମତଃ ସସପ୍ୟାନରେ ଆମେ ପାଣିକୁ ଗରମ କରିବା ଦରକାର ପାଣି ଗରମ ହୋଇସାରିଲା ପରେ ସେଥିରେ ଚାହାପତି ପକେଇବା ଦରକାର ଚାହା ପତି ପକେଇଲାରେ ପରେ ସେଥିରେ ଚିନି ପକେଇବା ଦରକାର କିଛି ସମୟ ଚାହାପତି ଏବଂ ଚିନି ଭଲସେ ଫୁଟିଲା ପରେ ଚାହା ପ୍ରସ୍ତୁତ ହୋଇଥାଏ କେ ଏହା ନାଲି ଚାହା ଏହାକୁ ନାଲି ଚାହା କୁହାଯାଏ ଏବଂ କ୍ଷୀରରେ ମଧ୍ୟ ଚାହା ହୋଇଥାଏ ଯାହାକି ପ୍ରଥମେ କ୍ଷୀର ଗରମ ହୋଇଥାଏ କ୍ଷୀର ଗରମ ହେବାପରେ ସେଥିରେ ଚାହା ପତି ପଡ଼ିଥାଏ ଏବଂ ଚାହାପତି ପରେ ସେଥିରେ ଗୁଜୁରାତି ବି ମଧ୍ୟ କେହି କେହି ପକେଇପାରନ୍ତି ଏବଂ ଆପଣମାନେ ସେଥିରେ ଚିନି ପକାଇ ମାନେ ଆପଣଙ୍କୁ ସ୍ଵାଦ ଅନୁସାରେ ଚିନି ପକାଇ ଚାହାକୁ କରି କରିଥାନ୍ତି